ହଁ ମୁଁ ତ ଏମିତି ବହୁତ କିଛି ୟେରେ ଯାଇଛି କିନ୍ତୁ ଆମ ସ୍କୁଲ ସ୍କୁଲ ପ୍ରୋଗ୍ରାମ୍ ହୁଏ ସ୍କୁଲରେ କିଛି ନାଚ ଗୀତ ଫଙ୍କସନ୍ ହେଲେ ମୁଁ ସେଥିରେ ଭାଗ ନିଏ ଯାଇଛି ବି ଆଉ ଏବେ ମୋ ପୁତୁରା ମାନେ ମୋ ଛୋଟ ପୁତୁରା ତା'ର ସେ ବହୁତରେ ଭାଗ ନେଇଥାଏ ନା ନାଚ ଗୀତ କମ୍ପିଟିସନ୍ ସେଥିରେ ମୁଁ ଯାଇଛି ଆଉ ମୋତେ ବହୁତ ମଜା ଲାଗେ ଦେଖିବା ପାଇଁ ଯେତିକି କରିବା ପାଇଁ ମଜା ଲାଗେ ତା'ଠୁ ଦେଖିବା ପାଇଁ ବହୁତ ଖୁସି ଲାଗେ ଛୋଟ ଛୋଟ ଛୁଆ ନାଚୁଥିବେ ଗୀତ ଗାଉଥିବେ ସେମାନଙ୍କର ନାଚ ଗୀତ ଦେଖିବା ପାଇଁ ବହୁତ ଖୁସି ଲାଗେ ଆଉ ମୁଁ ବି ଭାଗ ବି ନେଇଛି ଆଉ ମୁଁ ବି ଯାଇଛି ମୋ ସ୍କୁଲରେ ମୁଁ ବସି ଫଙ୍କସନ୍ ବି ଦେଖେ ଯେତେବେଳେ ଭାଗ ନେଇ ନଥାଏ ବି ମୁଁ ଯାଇଥାଏ ମୋ ବାପା ମା'ଙ୍କ ସହ ଯାଇଥାଏ ନ ହେଲେ ସାଙ୍ଗସାଥିଙ୍କ ସହ ବସିକି ଆମେ ଏନଞ୍ଜୟ କରୁ ଆମକୁ ଦେଖିବା ପାଇଁ ସେ ସବୁ ବହୁତ ମଜା ଲାଗେ ଖୁସି ଲାଗିଥାଏ ଛୋଟ ଛୋଟ ଛୁଆଙ୍କର ଥରେ ଦେଖିବା ପାଇଁ ବସିଗଲେ ତାଙ୍କ ନାଚ ଗୀତ ଆଉ ସେଠୁ ଆସିବା ପାଇଁ ଇଚ୍ଛା ହୁଏନି ଯେତେ ପର୍ଯ୍ୟନ୍ତ ନ ସରିଥାଏ ଆମେ ସେଇଠି ହିଁ ବସି ରହିଥାଉ ଏମିତି କି ଆମେ ଖାଇବା ପାଇଁ ବି ଯାଉନୁ ତାଙ୍କର ଏତେ ସୁନ୍ଦର ଲାଗେ ଖୁସି ଲାଗେ ଛୋଟ ଛୁଆଙ୍କର ଦେଖିବା ପାଇଁ କହିଲେ ତ ସରିବନି ଆଉ ଆକ୍ଟିଙ୍ଗ ନାଚ ଏସବୁ ମୋତେ ବହୁତ ମୋର ବି ଛୋଟବେଳୁ ବହୁତ ଇଚ୍ଛା ଥିଲା ମୁଁ ଆକ୍ଟିଙ୍ଗ କରିବି ବଟ୍ ମୁଁ କରିଲିନି କରିପାରିଲିନି ସବୁତ ଆଉ ସମୟ ଇଏ ନୁହେଁନା ଯେମିତି ମୋତେ ଡ୍ରଇଂ କରିବା ପାଇଁ ଭଲ ଲାଗେ ସେମିତି ଆଉ ମୁଁ ତ ଖାଲି ସମୟରେ ଆଜିକାଲି ତ ଆପଣ ମାନେ ଜାଣିଛନ୍ତି ଘରେ ଘରେ ସମସ୍ତଙ୍କ ଘରେ ଟି ଭି ଥାଇ ତେ ଥିବା ସଙ୍ଗେ ସଙ୍ଗେ ମୋବାଇଲ ସମସ୍ତଙ୍କ ହାତରେ ଗୋଟେ ନା ଗୋଟେ ମୋବାଇଲ ଥିବ ଟି ଭି ଥାଉ କି ନଥାଉ ବାକି ମୋବାଇଲଟା ଥାଏ ସବୁ ମୋବାଇଲଟା ଆମେ ଟାଣୁ ଥାଉ ଆଉ ମୋତେ ଖାଲି ସମେୟରେ ବସିକି କିଛି ଗପ ବହି ପଢ଼ିବା ପାଇଁ ଭଲ ଲାଗେ ମୋବାଇଲ ଦେଖିବା ପାଇଁ ଭଲ ଲାଗେ ମୋବାଇଲ ତ ମୁଁ ସବୁ ପ୍ରାୟ ଟାଣୁଥାଏ ଆଉ ଟି ଭି ଟି ଭି ବି ମୁଁ ପ୍ରାୟ ଟାଇମ୍ରେ ଫାଙ୍କା ହେଲେ ସନ୍ଧ୍ୟାବେଳ ଟାଇମ୍ରେ ମା'ଙ୍କ ସହ ବସିକି ଚାହା ପିଉ ସେଇ ସମୟରେ ବସିକି ଆମେ ଟି ଭି ଦେଖି ଏଣ୍ଟରଟେନମେଣ୍ଟ କରୁ ଆମେ ମଜା ନଉ ଚାହା ପିଇବାର ମଜା ଏପଟେ ଟି ଭି ଦେଖିବାର ମଜା ଆପଣମାନେ ତ ଜାଣିଥିବେ ଘରେ ଘରେ ସନ୍ଧ୍ୟାବେଳ ହେଲେ ବସିଯିବା ଚାହା ପିଇବା ଚାହା ପିଇବାରେ ଏପଟେ ମଜା ଆସୁଥିବ ସେପଟେ ଟି ଭି ସିରିଏଲ୍ର ମଜା ଆସୁଥିବ ସେ ସେସବୁ ଦେଖୁଥାଉ